ବହୁତ ଲୋକମାନେ କୃଷିକୁ କୃଷି କରନ୍ତି ଯେ ଚାଷ କରନ୍ତି ଧାନ ଗହମ ଚାଷ କରନ୍ତି ଆଉ କେତେ ଲୋକ ଲାଭ ପାଉନାହାନ୍ତି କୃଷିରେ ସେଥିପାଇଁ କେତେ ଲୋକ ବିଜନେସ୍ କରନ୍ତି ଓ ବାହାରକୁ ଅନ୍ୟ ଦେଶକୁ ଯାଆନ୍ତି ଲୋକମାନେ ଜାଣିପାରୁନାହାନ୍ତି କୃଷି ହେଉଛି ଆମ ଖାଦ୍ୟ କୃଷି ନ କଲେ ଆମେ ଖାଇବା କେମିତି କୃଷି ନ କରି ଲୋକମାନେ ପଳାଉଛନ୍ତି ଖାଇବାକୁ ତ କିଛି ମିଳୁନାହିଁ ସେଥିପାଇଁ କୃଷି କଲେ କାମ କଲେ ଭଲ କୃଷିରେ ଲାଭ ଅଛି ଆଉ କ୍ଷତି ବି ଅଛି ବିଜନେସ୍ କଲେ ବି କ୍ଷତି ଅଛି ଲାଭ ଅଛି ସେଥିପାଇଁ ଚାଷ କଲେ ଭଲ ଆଉ ବିଜନେସ୍ କଲେ ବି ଭଲ ଆମ ମାନେ ବାହାରକୁ ଗଲେ ଖାଇବାବା ପିଇବା ସୁବିଧା ହୁଏ ନାହିଁ ସେଥିପାଇଁ ଆମେ କୃଷି କରିଥାଉ